ଆମ ଗ୍ରାମରେ ପୁରୁଷ ଲୋକମାନେ କବାଡ଼ି ଖେଳନ୍ତି ତାସ୍ ଖେଳନ୍ତି ଏଇ ସବୁ ଖେଳ ବହୁ ସମୟ ଖେଳିକି ନିଜର ମନକୁ ପରିବର୍ତ୍ତନ କରିଥାନ୍ତି ସ୍ତ୍ରୀ ଲୋକମାନେ କଉଡ଼ି ତାସ୍ ଏସବୁ ଫାଙ୍କା ସମୟରେ ଖେଳିଥାନ୍ତି ପିଲାମାନେ ଦୌଡ଼ ଓ ବିଭିନ୍ନ ପ୍ରକାରର ଡ୍ରାମା କିଏ ରାଜା ହେବ କିଏ ରାଣୀ ହେବ ଏସବୁ ଖେଳ ଖେଳିଥାନ୍ତି ଲୁଚକାଳି ଖେଳିଥାନ୍ତି ବ୍ୟାଡ଼୍ମିନଟନ୍ ଖେଳିଥାନ୍ତି ଏସବୁ ଖେଳି ନିଜର ଅଭିଜ୍ଞତାକୁ ବଢ଼ାଇଥାନ୍ତି ତେଣୁ କରି ସ୍କୁଲ୍ ରେ ଯୋଉ ପ୍ରତିଯୋଗିତା ହୁଏ ସେମାନେ ଭାଗନିଅନ୍ତି ସେଥିରେ ପ୍ରଥମ ଦ୍ୱିତୀୟ ସ୍ଥାନ ଅଧିକାର କରିଥାନ୍ତି ଏଇସବୁ ଖେଳିଲେ ସେମାନଙ୍କର ଉତ୍ସାହ ବଢ଼ିଥାଏ ତେଣୁକରି ସେମାନେ ପ୍ରଥମ ଦ୍ଵିତୀୟ ସ୍ଥାନ ସ୍କୁଲ୍ ରେ ହୋଇଥାନ୍ତି